ଭାରତରେ ବିଭିନ୍ନ ଭାଗ ମଧ୍ୟରେ ଥିବା ସାଂସ୍କୃତିକ ବିନିମୟ ଯୋଗୁଁ ଆମକୁ ବହୁତ ପରିମାଣରେ ଯୋଗାଯୋଗ କରିବାକୁ ପଡ଼ିଥାଏ ଓଡ଼ିଆ ଭାଷା ସଂସ୍କୃତିର ଭୂମିକା ସହିତ ଅତି ଅତ୍ୟନ୍ତ ଭାବରେ ଗ୍ରହଣ କରିଥାଏ ଓଡ଼ିଆ ଭାଷା ଆମ ବଲାଙ୍ଗୀର ଜିଲ୍ଲାରେ ପ୍ରଚଳିତ ଏବଂ ଓଡ଼ିଆ ଭାଷା ସଂସ୍କୃତିକ ରାଜନୈତିକ ଅର୍ଥନୈତିକ ସାମାଜିକ କ୍ଷେତ୍ରରେ ଆମ ସଂସ୍କୃତ ଓଡ଼ିଆ ହେଉଛି ଆମର ଅତି ପ୍ରିୟ ଭାଷା ଯାହା କିି ଭଲ ଭାବରେ କହିପାରୁ ବା ଭଲ ଭାବରେ ବୁଝିପାରିଥାନ୍ତି ଯେମିତି ଅନ୍ୟ ଜିଲ୍ଲାରେ ତେଲୁଗୁ ତାମିଲ ମରାଠୀ ଗୁଜୁରାଠୀ ଗୁଜୁରାଠୀ ବଙ୍ଗାଳୀ ମାଡ଼୍ରାସ ଆମେରିକାନ ତାମିଲ ଏହି ଭାଷା ମାନ ରହିଛି ତେଣୁକ ଆମ ଓଡ଼ିଆ ଭାଷା ଠାରୁ ଅଲଗା ଏହି ଭାଷାମାନ ଓଡ଼ିଆ ଭାଷାରେ ସାଂସ୍କୃତିକ ବିନିମୟ ଯୋଗୁଁ ଗ୍ରହଣ କରେ ଆମେ ଭାବିଥାନ୍ତି ଯାହାକି ଫଳରେ ଭାରତର ବିଭିନ୍ନ ଭାଗ ମଧ୍ୟରେ ଥିବା ସାଂସ୍କୃତିକ ବିନିମୟ ଏବଂ ଯୋଗାଯୋଗରେ ଓଡ଼ିଆ ଭାଷା ଅତି ଅତ୍ୟନ୍ତ ଆନନ୍ଦଦାୟକ ଏହି ଭାଷା ଯାହାକିି ଆମେ ବୁଝିପାରୁ ବା ଭଲ ଭଲ କଥାବାର୍ତ୍ତା କରିଥାଉଁ ଏବଂ ଆମର ଓଡ଼ିଆ ଭାଷା ବୁଝିପାରିଥାନ୍ତି ଓଡ଼ିଆ ଭାଷା ମୋର ବହୁତ ବଢ଼ିଆ ଯେଉଁଠି ଓଡ଼ିଆ କହିଲେ ବହୁତ ଭଲ ଲାଗେ ଓଡ଼ିଆ ଭାଷା ଶୁଣିବା ପାଇଁ ଆଉ ବହୁତ ବଢ଼ିଆ